ମୁଁ ଯେତେବେଳେ ସ୍କୁଲ କଲେଜରେ ପାଠପଢ଼ୁଥିଲି ସେତେବେଳେ ବିଭିନ୍ନ ପ୍ରକାର ବୈଜ୍ଞାନିଙ୍କ ନାମ ମୁଁ ଶୁଣିଛି ଓ ଜାଣିଛି ତ ସେମାନେ ଆମକୁ ବିଭିନ୍ନ ପ୍ରକାର ବାଟ ଦେଖାଇଛନ୍ତି ମଣିଷମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଛନ୍ତି ଯାହାଦ୍ୱାରା ଆମେ ବହୁତ କିଛି ଜିନିଷ ଆଜି ଆମେ ଜାଣିପାରୁଛେ ସେମାନଙ୍କ ଦକ୍ଷତାରୁ ଆଜି ଆମେ ବହୁତ ଜିନିଷ ଜାଣିପାରୁଛେ ତା' ମଧ୍ୟରୁ ଆମର ଭାତରତର ଜଣେ ବଡ଼ ବଡ଼ ବୈଜ୍ଞାନିଙ୍କ ନାମ ହେଉଛି ଯିଏ କି ଆମର ଏପିଜେ ଅବଦୁଲ କାଲାମ ସେ ହେଉଛନ୍ତି ଏକ କ'ଣ ସେ ଏମିତି ଏକ କୀର୍ତି ସ୍ଥାପନା କରିଦେଇ ଯାଇଛନ୍ତି ଯାହାକି ଆମ ଆମ ଭାରତ ବର୍ଷକୁ ଲୋକ ଆଜିର ପଡ଼ୋଶୀ ଦେଶ କିମ୍ବା ଅନ୍ୟ ଅଲଗା ଦେଶର ଲୋକମାନେ ଡରୁଛନ୍ତି ସିଏ ମିସାଇଲ ଯେଉଁଟାକି ମିସାଇଲ କ୍ଷେତ୍ରକୁ ଏତେ ଉନ୍ନତମାନର କରିଛନ୍ତି ଯାହାକି ଆମର ଆର୍ମି ହେଉ ଆର୍ମି ମାନଙ୍କ କ୍ଷେତ୍ରରେ ସେ ଜିନିଷକୁ ସେମାନେ ୟୁଜ ବ୍ୟବହାର କରୁଛନ୍ତି ଯାହାଦ୍ୱାରା ଏହା ଏକ ଆମ ଦେଶ ସୁରକ୍ଷାରେ ଆଉ ବହୁତ କାମରେ ଲାଗୁଛି